ଜୀବିକା ପାଇଁ ମୁଁ ନିଜେ ନିଜର ଜୀବିକା ନିର୍ବାହ କରିପାରେ ମୁଁ ଚାଷ କରିକି ଖାଏ ଚାଷ କରିକି ମୁଁ ଧାନ ଚାଷ କରେ ପନିପରିବା ଚାଷ କରେ କାରଣ ନିଜେ ନିଜର ଚାଷ କରିକି ଖାଇଲେ ହିଁ ମୁଁ ବର୍ଷ ଯାକ ବି ଭଲରେ ମୋର ଅଭାବ ରହେନାହିଁ ସେଣୁ ମୁଁ ନିଷ୍ପତ୍ତି ନେଇଛି ନିଜେ ଚାଷ କରିକି ନିଜେ ପନିପରିବା ଚାଷ କରିକି ମୋର ମୁଁ ଖାଇବି ଆଉ ଆମ ପରିବାର ସହିତ ସମସ୍ତେ ବି ଭରଣପୋଷଣ କରିବା ପାଇଁ ମୁଁ ସେଥିପାଇଁ ନିଷ୍ପତ୍ତି ନେଇଛି ନିଜର ଜୀବିକା ନିଜେ ଅର୍ଜନ କରିବା ପାଇଁ